ମୁଁ ଓଡ଼ିଶାରେ ବ୍ୟବସାୟୀ କରେ ମୋର ଜମିରେ ମୁଁ ଧାନ ବାଦାମ ତରଭୁଜ ଇତ୍ୟାଦି ଚାଷ କରେ ତାହାରେ ଅତ୍ୟନ୍ତ ପାନି ଓ ସାର ଲାଗେ ୟୁରିଆ ସାର୍ ପଟାସ ସାର୍ ଖତ ଇତ୍ୟାଦି ସବୁ ଦେଇବା ପରେ ଫସଲଟିଏ ଭଲ ଦିଶେ ଭଲ ହୁଏ ଆଉ ଏହି କଲେ ଅତ୍ୟନ୍ତ ଲାଭ ଆମ ଓଡ଼ିଶାରେ ଚାକିରି କଲେ ବହୁତ ଭଲ କାହିଁକିନା ଏଇ ଚାକିରିରେ ମାସ ମାସରେ ସାଲାରୀ ମଳେ ଆଉ ମୋ ଏହି ଆଶା କିି ସାନ ପିଲାମାନେ ସ୍କୁଲ୍କୁ ଯାଇକିନା ଭଲ ପାଠ ପଢ଼ି ଚାକିରିଟିଏ କରିବ ସାଲେରୀ ମଲିବ ଏହି ଆଶା ରହିଛି ଆଉ ଏଇ ଚାକିରି କରିଲେ ଭଲ ଆଉ